ମୋତେ ଗୀତ ଶୁଣିବାକୁ ବହୁତ ଭଲ ଲାଗେ ଏବଂ ଶୁଣିଲେ ମୋ ମନ ହାଲୁକା ଏବଂ ଶାନ୍ତ ହୋଇଥାଏ ମୁଁ ବିଭିନ୍ନ ପ୍ରକାରର ଗୀତ ଶୁଣେ ଯେପରିକି ଆଧୁନିକ ଆଲବମ୍ ଭଜନ ଇତ୍ୟାଦି ଶୁଣିବାକୁ ମତେ ବହୁତ ଭଲ ଲାଗେ ମୋର ପ୍ରିୟ ଗାୟକ ହେଲେ ହ୍ୟୁମାନ୍ ସାଗର ଅସୀମା ପଣ୍ଡା ନମିତା ଅଗ୍ରୱାଲ ଅକ୍ଷୟ ମହାନ୍ତି ଏବଂ ଭିକାରି ବଳ ଯାହାଙ୍କର ଗୀତ ଶୁଣିବାକୁ ମୋତେ ବହୁତ ଭଲ ଲାଗେ କାରଣ ସେମାନଙ୍କ ଗୀତ ବହୁତ ହୃଦୟସ୍ପର୍ଶୀ ଏବଂ ହୃଦୟ ବିଦାରକ ଯାହାଙ୍କର ଗୀତ ଶୁଣିଲେ ମୋ ମନ ଶାନ୍ତ ଏବଂ ହାଲୁକା ହୋଇଥାଏ ଆମ ଅଞ୍ଚଳରେ ଗାନ କରାଯାଉଥିବା ସଙ୍ଗୀତ ହେଲା ଭଜନ ଆଲବମ୍ ଇତ୍ୟାଦି ମୋତେ ଶୁଣିବାକୁ ବହୁତ ଭଲ ଲାଗେ ଆଉ ଲୋକମାନେ ବହୁତ ପସନ୍ଦ କରନ୍ତି ଏସବୁ ଗୀତକୁ